ହ୍ୟାଲୋ ହଁ ହଁ ହଁ ନମସ୍କାର ହଁ ହଁ ହେବ ରେଟ୍ ଶହେ ଦେଢ଼ଶହ ପାଞ୍ଚଶହ ପର୍ଯ୍ୟନ୍ତ ବୋଲି ଅଛି ଡିଜାଇନ୍କୁ ଧରିକିରି ଆଉ ଯେମିତି ଆପଣ ସହମତ କରିବେ ସେମିତି ହେବ ଆଉ ହଁ ହଁ ହଁ ହଉ କିଛି କରିବା କରିବା କରିବା

ହଁ ହଁ ହଁ ହଁ

ହଁ ହଁ ହଉ ଠିକ୍ ଅଛି କରିବା କରିବା ସେ ହଁ

ହେଉ ହେବ ହଉ ହଁ ଫଟୋ ଇଏ ହେବ ହଁ ହଁ ଆଜ୍ଞା ହଉ ହଉ ହଁ ପାଞ୍ଚଶହ ପାଞ୍ଚଶହ ପଡ଼ିବ ହଁ ହଁ ହଁ ହଁ